ମୁଁ ସବୁବେଳେ କଟକରେ ଥିବା ଏକ ଭଲ ବହି ଦୋକାନରୁ ବହି କିଣେ ସେଠୁ ବହୁତ କମ ଦାମ ରେ ବହି ମିଳେ ସେକେଣ୍ଡ ହ୍ୟାଣ୍ଡ ବହି ଦୋକାନ ଏଠାରେ ନାହିଁ